ହଁ ଅପର୍ଣ୍ଣା କେଉଁଠି ଅଛୁ ଆଉ ଆଜି କ'ଣ କାମକୁ ଆସିବୁ ନି କି ଆଉ କେତେବେଳେକୁ ଆସିବୁ ମୁଁ ଟିକେ ବାହାରକୁ ଯିବାର ଅଛି ଅଫିସ କାମରେ ଟିକେ କାମ ଟିକ ଅଛି ବାହାରେ ତୁ ଟିକେ ଶୀଘ୍ର ଟିକେ ଆସିଲେ ଟିକେ ଘରେ ଟିକେ ଦେଖାଶୁଣା କରିଥାନ୍ତୁ ଆଉ ବା ହଁ ମୁଁ ଏହିଖିଣା ଟିକେ ଅଫିସ ଯିବାର ଅଛି ତ ମୁଁ ଅଫିସକୁ ଏବେ ଯାଉଛି ଟିକେ ଆସିକି ଟିକେ ବାପା ବୋଉଙ୍କ ଦେହ ଟିକେ ଭଲ ନାହିଁ ଟିକେ ଆସିକି ଟିକେ ଦେଖାସୁଣା କରିଥାନ୍ତୁ ଆଉ ତୁ ଟିକେ ଶୀଘ୍ର ଆସିଲେ ମୁଁ ଟିକେ ବାହାରକୁ ଯାଇଥାନ୍ତି ଆଛା ଠିକ୍ ଅଛି ହଉ ତୁ ଏହି ମାସରେ କାମ କର ବାପ ମାଆଙ୍କର ଦେଖା ଶୁଣା କର ହେଲା ଆଉ ଆସନ୍ତା ମାସକୁ ମୁଁ ତୋର ଦରମାଟା ବଢ଼ାଇ ଦେବି ଆଉ ଚିନ୍ତା କରନି ଆରେ ସେଥି ଆରେ ସେଥିପାଇଁ ତ ତତେ ମୁଁ ପଇସା ଦେଉଛି ନା ତୁ ସେତିକି କରିବୁ ବୋଲି କି ମୁଁ ତତେ ପଇସା ଦେଉଛି ଆଛା ଠିକ୍ ଅଛି ଯଦିବା ତୁ ଏତେ କରୁଛୁ ଯଦି ମୁଁ ଆସନ୍ତା ମାସକୁ ତୋର ଦରମା ଯେମିତି ହେଲେ ବି ବଢ଼ାଇବି ହେଲା ଏବେ ବାପାଙ୍କ ଦେହ ଭଲ ନାହିଁ ଆଉ ତୁ ଯାହାବି ହେଲେବି ତୁ ଟିକେ ଶୀଘ୍ର ଆସେ ହଉ ହଉ ଠିକ୍ ଅଛି ତୁ ଆସେ ଆସିଲା ପରେ ମୁଁ ଯିବି ଅଫିସକୁ ଯିବି ଆଉ ଆଉ ତୁ ବାପାଙ୍କୁ ଔଷଧ ଦଉଛୁନା ଠିକ୍ ଟାଇମରେ ଆଉ ଆଉ ତାଙ୍କ ଅଣ୍ଟା ମାଲିସ କରୁଛୁ ନା ମେଡ଼ିସିନ ସବୁ ଠିକ୍ ଟାଇମରେ ଖାଇବାକୁ ଦଉଛୁତ ଆଉ ଖାଇବା ପାଇଁ ଯେତେବେଳେ ଦେବୁ ସେତେବେଳେ ସିଝା ପାରିବ ଦେବୁ ହେଲା ତେଲ ଭାଜି ଜିନିଷ ଦେବୁ ନାହିଁ କୌଣସି ଫାଷ୍ଟ ଫୁଡ଼ ଦେବୁ ନାହିଁ ସିଜେଇବା ଖାଇବା ସବୁ ଦେବୁ ଆଉ ଖାଇବା ପିଇବା ଦେଇସାଇଲା ପରେ ଭଲେକି ତଳଗୁଡ଼ାକ ଯେଉଁ ବ୍ଲିଚିଙ୍ଗି ପାଉଡ଼ର ପକାଇକି ସଫା କରିବୁ ପାଉଡ଼ର ଫାଉଡ଼ର ପକଉଥିବୁ ଦେଖିକି ଭଲକି ସଫା କରୁଥିବୁ ଆଉ ଯାହା ବି ଅସୁବିଧା ହେବ ତୁ ମୋତେ କହିବୁ ହଉ ହଉ ତୁ ଜଲ୍ଦି ଆସେ ହଁ ହଉ ରହ